ହ୍ୟାଲୋ ଜଗନ୍ନାଥ ଟ୍ରାଭେଲ ଏଜେନ୍ସି ଲାଗିଛି କି ମୁଁ ବବୁଲ ବବୁଲ କହୁଥିଲି ନଟେଙ୍ଗାରୁ ନଟଙ୍ଗାରୁ ବବୁଲ କହୁଥିଲି ଆ ଆ ଆର ମାସ ତେର ତାରିଖ ଦିନ ତେର ତାରିଖ ଦିନ ମୁଁ ପୁରୀ କୋଣାର୍କ ଗୋଟେ ବୁକ୍ କରିଥିଲି ବୁକ୍ କରିଥିଲି ଆପଣ ଆପଣଙ୍କ ଡ୍ରାଇଭର ବହୁତୁ ବହୁତ ଭଲ ଆପଣ ଡ୍ରାଇଭର ବହୁତ ଭଲ ଓ ବିହେଭିଅର ଆପଣ ଡ୍ରାଇଭରର ଭଲ ଓ ଆମ ପରିବାର ପରିବାର ସାଙ୍ଗରେ ଯାଇଥିଲି ପରିବାର ସାଙ୍ଗରେ ଯାଇଥିଲି ଓ ପରିବାର ସାଙ୍ଗରେ ହିଁ ବହୁତ ମିଶା ମିଶାମିଶି ମିଶା ଗୋଳିଆ କଥା ଏତି କଥା ହଉଥିଲା ବହୁତ ଭଲ ଡ୍ରାଇଭର ଡ୍ରାଇଭର ଭଲ ଆଉ ଆହୁରି ଗୋଟେ ଦିନି ଆମେ ଆର ମାସକୁ ଆମେ ଯିବୁ ଏନ୍ତି ବୁଲିବାକୁ ଯିବୁ ଆପଣ ସେ ଡ୍ରାଇଭର ବି ସେ ଟିକେ କୁହନ୍ତୁ ଡ୍ରାଇଭର କୁହନ୍ତୁ ସେ ଆମେ ଗଲା ବୁକିଂ କଲାବେଳୁ ସେ ଡ୍ରାଇଭରକୁ ଆମ ସାଙ୍ଗରେ ପଠେଇବେ ସେ ଡ୍ରାଇଭର ଆମଠୁ ଆମକୁ ଭଲ ଭଲ ଲାଗିଲା ସେ ସେ ଡ୍ରାଇଭର ଆମେ ଆମ ସାଙ୍ଗରେ ଡ୍ରାଇଭରକୁ ପଠେଇଦେଇ ସେ ଡ୍ରାଇଭର ଆଉ ବସ୍ ପଠେଇବେ ସେ ଡ୍ରାଇଭର ଆମକୁ ଭଲ ସେ ବିହେବିଅର ଭଲ ଡ୍ରାଇଭରର ଆଉ ଡ୍ରାଇଭର ବି ଭଲ ଓ ଆମ ଆମ ପରିବାର ସାଙ୍ଗରେ ବି ସେ ମିଶା ଗୋଳିଆ ହେଇ ରହୁଥିଲା ଓ ସେ ମଦପାଣି ମଦପାଣି ପିଉନଥିଲା ଡ୍ରାଇଭରଟା ମଦପାଣି ନ ପିଇ ସାଇଜ ହେଇ ଗାଡ଼ି ଚଲାଚଲି କରିଥିଲା ସେ ଡ୍ରାଇଭରଟା ଭଲ